ମୁଁ ଯେତେବେଳେ ଛୋଟ ପିଲା ହେଇଥିଲି ସେତେବେଳେ ମୋ ବାବା ବାହାରେ କମ୍ପାନୀରେ ରହି କାମ କରନ୍ତି ତ ମୁଁ ଯେତେବେଳେ ଛୋଟ ପିଲା ଥିଲି

ଷଷ୍ଠ ସପ୍ତମ ବେଳଠୁ ମୁଁ ଯାଇକି ସେଠି ପଢ଼ିବା ପାଇଁ ଲାଗିଲି ତ ସେଠି ମୁଁ ଯେତେବେଳେ ଫାର୍ଷ୍ଟ ଫାର୍ଷ୍ଟ ଗଲି ମୋତେ ବାବା କହିଲେ ଫାର୍ଷ୍ଟ ଆଗେ ହୁଅ ଭାଷା ଶିଖ ତ ଆମ ଘର ପାଖରେ ଗୋଟେ ପିଲାଟେ ଥିଲା ଯେଉଁମାନେ ବି ବଡ଼ ଅଙ୍କଲ୍ ଆଣ୍ଟି ଥାଆନ୍ତି ମୁଁ ସେମାନଙ୍କୁ ପାଖକୁ ଯାଏ କଥା ହେବା ପାଇଁ ସେ କ'ଣ କୁହନ୍ତି ମୋତେ ଗୋଟେ ପରସେଣ୍ଟ ବି ବୁଝିବାକୁ ମାନେ ଭୁଲି ମୁଁ ଆଉ ବୁଝିପାରେନି ମୁଁ କେଉଁ ଲାଙ୍ଗୁଏଜ୍ର କ'ଣ କହୁଛନ୍ତି ମାନେ ଯେତେବେଳେ ମୁଁ ଯେତେବେଳେ ଏଁ ସ୍କୁଲକୁ ଗଲି ପେ ତା'ପରେ ସେଠୁ ମାନେ ମୁଁ ଯେତେବେଳେ ଏଠି ମୁଁ ସ୍କୁଲକୁ ଗଲି ଫାର୍ଷ୍ଟ ଗୋଟେ ଦୁଇଦିନ ମାନେ ମୁଁ ଯିବି କି ଯିବି କିଛି ଟିଫିନ୍ ନେଇ ନଥାଏ ନା ବାବା ସେଠି ଏକୁଟିଆ ଥାଆନ୍ତି ତ ମୁଁ ଆଉ ଟିଫିନ୍ ବି ନେଇକି ଯାଇନି ମୁଁ ଭାବିଲି ସେଟି କି ମାନେ ପଇସା ନେଇ କିଣିକି ଖାଇଦେବି କିନ୍ତୁ ସେଠି ସେ ଭାଷା ମୁଁ ବୁଝିପାରେନି କି ସେ ଲୋକମାନେ ବି ମୋ ଭାଷା ବୁଝିପାରନ୍ତିନି ତ ବାହାର ଦେଶକୁ ବାହାର ରାଜ୍ୟକୁ ଗଲେ ଏ ଏଇଟା ସବୁଠୁ ବଡ଼ ନା ପ୍ରୋବ୍ଲେମ୍ ଯେ ମାନେ ଭାଷା ମାନେ ଯଦି ତ ସେ ଜାଗାର ଭାଷା ନଜାଣିଥିବ ତ ତୁମକୁ ଉପାସ ରହିବାକୁ ପଡ଼ିବ ତ ମୁଁ ସେଦିନ ଗୋଟେ ଦୁଇଦିନ ହେଲା ପରେ ତା'ପରେ ଆସ୍ତେ ଆସ୍ତେ ଭାଷା ଶିଖିଲି କିନ୍ତୁ ଯେବେ ଭାଷା ପୂରା କ୍ଲିୟର୍ଲି ନଶିଖିଥିଲି ଠାର ମାଧ୍ୟମରେ ଦେଖାଇଦିଏ ସିଏ ମୋତେ ସେଇ ଜିନିଷ ଦିଅନ୍ତି